କଲାହାଣ୍ଡି ଜିଲ୍ଲା ହେଉଛି ଗୁଟେ କୃଷି ଭିତ୍ତିକ ଜିଲ୍ଲାଟେ ଇନ ସମସ୍ତେ ଚାଷ୍ବାସ୍ କରିକିନା ନିଜର୍ ଭରଣ୍ ପୋଷଣ୍ କର୍ସନ୍ ଆଉ ନିଜେ ଯାହା ବି ଚାଷ୍ କର୍ସନ୍ ସେଟା ହିଁ ସେମାନେ ଖାଏସନ୍ ବାହାରୁ ଖାନା କିନିକିନା ସେମାନେ କେବେ ବି ନାଇଁ ଖାଆନ୍ ଆଉ ଇନ ବହୁତ୍ ସାରା ଚାଷ୍ ହେସି ଯେନ୍ତା କି ମୁଗ ହେଉ ବିରି ହେଉ କାନ୍ଦୁଲ୍ ହେଉ ଧାନ୍ ହେଉ ବାକି ଇନ ଧାନ୍ ଚାଷ୍ ହେଉଛେ ବହୁତ୍ ପ୍ରାଧାନ୍ୟ ଦିଆହେସି ଆଉ ସମସ୍ତେ ନିଜେ ନିଜର୍ ଘରେ ନିଜର୍ ନିଜର୍ ଜାଗାରେ ସମସ୍ତେ ଧାନ୍ ଚାଷ୍ ହିଁ କର୍ସନ୍ ଆଉ ଇନର୍ ବହୁତ୍ ପାରମ୍ପାରିକ୍ ଖାଦ୍ୟ ବୋଏଲେ ଇ'ଟା ଭାତ ହିଁ ଆଏ ପଖାଳ ହିଁ ଆଏ ଆଉ ବହୁତ୍ ସାରା ପିଠା ମାନେ ବି ହେସି ଯେନ୍ତା କି ଗୁଡ଼୍ଜି ପିଠା ହେଉ କାନ୍ ଚାଉଳ ହେଉ ଯେନ୍ଟା କି ଯବ ଧାନ୍ ରୁ ପ୍ରସ୍ତୁତ ହେଇଥିସି ତା'ର୍ପରେ ସୁଜି ପିଠା ହେଉ ମଣ୍ଡିଆ ହେଉ କି ଅଲ୍ଗା ଅଲ୍ଗା ଜିନିଷ୍ ମାନେ ଅଛେ ଯେନ୍ତା କି ଖିରି ହେଉ ତା'ର୍ପରେ ମାଣ୍ଡିଆ ଜାଉ ହେଉ ସୁଜି ହେଉ ଯେନ୍ଟା କି ମଇଦା ଚାଉଲ୍ ରୁ ଚାଉଲ୍ ଗୁଣ୍ଡ ଇ ସବୁ ଜିନିଷ୍ ରେ ବନାହେସି ଆଉ ଇନର୍ କେନ୍ସି ବି ଜିନିଷ୍ ରାସାୟନିକ ସାର ବ୍ୟବହୃତ କରିକିନା ନାଇ ହୁଏ ସବୁ ଜିନିଷ୍ ଇନେ ନେଚୁରାଲ୍ ହିସାବେ ହିଁ କରାହେସି